ଓଡ଼ିଆ ଭାଷା ତୁଳନାରେ ଭାରତର ସରକାରୀ ଭାଷା ହିନ୍ଦୀ ସହିତ ପରି ହୋଇଥାଏ ଓଡ଼ିଆ ଭାଷା ଆମ ମାତୃଭାଷା ଅଟେ ଯଦ୍ଵାରା ଆମେ ଓଡ଼ିଆ ଭାଷା ବେଶି ବ୍ୟବହାର କରିଥାଉ ହିନ୍ଦୀ ଭାଷାକୁ କମ୍ ବେଶି କମ୍ ଆକାରରେ ବ୍ୟବହାର କରିଥାଉ ଯାହା ସ୍କୁଲ କଲେଜ୍ରେ ବ୍ୟବହାର କରିଥାଉ ହିନ୍ଦୀକୁ ଆମ ମାତୃଭାଷା ସହିତ ବେଶୀ ୟୁଜ୍ କରୁନାହିଁ ଖାଲି ମାତୃଭାଷା ନିଜ ଗାଁ ଗହଳିରେ ବ୍ୟବହାର କରାଯାଏ ଓ ହିନ୍ଦୀ ଭାଷା ଯେଉଁ ଭାଷା ଯିଏ ବୁଝିପାରନ୍ତି ତାହା ସହିତ ହିନ୍ଦୀ ଭାଷା ବି କହିକି ତାହାକୁ ବୁଝାଇ ମଧ୍ୟ ଥାଉ ଓ ତାଙ୍କ ସହିତ କଥା ବି ହେଇଥାଉ ଯଦ୍ଵାରା କି ସେ ବୁଝିପାରିବ ଆମ ବି ବୁଝାଇ ପାରିବୁ ତାଙ୍କ ଭାଷାରେ ଆମ ଭାଷାରେ ଆମେ ବୁଝାଇଥାଉ ଆମ ପାଖର ପଡ଼ୋଶୀର ଯିଏ ହୋଇଥାଏ ଆଉ ଅନ୍ୟ ଦେଶକୁ ଗଲେ ତାହାକୁ ହିନ୍ଦୀରେ ବୁଝାଇବାକୁ ପଡ଼ିଥାଏ